ଆମେ ଯେନ୍ ଚାଷ୍ ବାଷ୍ କରୁଛୁଁ ଇ ଚାଷ୍ ଟା ତାର୍ ମାନେ ସର୍ଟ୍ ହେଇଯାଉଛେ ଉପର୍ ବର୍ଷା ହେଲେ ବେଶୀ ବର୍ଷା ହେଲେ ତାର୍ ମାନେ ତାର୍ ନକ୍ସା ନେଇଯାଉଛେ ଆଉ କମ୍ ବର୍ଷା ହେଲେ ପାଏନ୍ ର ଅଭାବ ଲାଗି ଧାନ୍ ମରିଯାଉଛେ ବଇଲେ ଆମକୁ ସରକାର୍ ତରଫରୁ କୌଣସି ପାତାଲ୍ ବୋରିଙ୍ଗ୍ ଖୁଲେଇକିରି ଚାଷ୍ ବାଷ୍ ଆମେ କରିପାରଲେ ଲୋକ ସମସ୍ୟା ଆମେ ତାର୍ ମାନେ ଜିଇତୁଁ ଖାଇତୁଁ ଇଥିର ଲାଗି ତାର୍ ମାନେ ସରକାରକୁଁ ସବୁବେଲେ ଆମେ ପାତାଲ୍ ବୋରିଙ୍ଗ୍ ଦିଅ ବଲିକରି କହୁଁଛୁ ଆର୍ ତାମାନେ ବଢ଼ି ପ୍ରକାର୍ ତାର୍ ମାନେ ଚାଷ୍ ରେ କରିକରି ଇଏ କରୁଛୁଁ ତ ସେଥିର୍ ଲାଗି ଇ ଆମେ ଆରୁ ଚାଷ୍ ବାଷ୍ କେ ଧ୍ୟାନ୍ ଦେଇକିରି କର୍ବା ଲାଗି ଇଏ ନାଇଁ କର୍ବାର୍ ଆଉ ଯଦି ନାଇଁ ହେଇପାର୍ଲା ଅର୍ ଚାଷ୍ ବଇଲେ ତାର୍ ମାନେ ମଜରୀ କଲେ ମଜରୀଥି ସରକାର୍ ଆମକୁ କମ୍ ପଇସା ଦେଉଛେ ତେଣୁ କୁଟୁମ୍ ଟା ଆମେ ପୁଷି ନାଇଁ ପାର୍ବାର୍ ବଇଲେ ଆମ୍କୁ ପାତାଲ୍ ବୁରିଙ୍ଗ୍ ଗୁଟେ ଗୁଟେ ଇସୁ କଲେ ଆମେ ଚାଷ୍ କରିକରି ଆମର୍ ପେଟ୍ ବି ଭରମୁ ଏବଂ ଜନତାକୁଁ ସରକାରକୁଁ ବି କିଛି ବିକ୍ରି କରିକରି ଆମର୍ ସମସ୍ତ ପ୍ରକାର୍ ସୁବିଧାକେ ଇଏ କରମୁ ବୋଲିକରି ଆମର୍ ମନେ ସବୁ ଭାବିଛୁଁ